ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳମାନଙ୍କରେ ଦେଖିବାକୁ ଗଲେ ଗ୍ରାମାଞ୍ଚଳମାନଙ୍କର ବହୁତ କିଛି ପର୍ବପର୍ବାଣି ଏବଂ ପର୍ବପର୍ବାଣି ତା'ପରେ ଦେବାଦେବୀଙ୍କୁ ପୂଜା ହେଇଥାଏ କିନ୍ତୁ ସହରାଞ୍ଚଳରେ ବା ସହର ଗୁଡ଼ିକରେ ସେମିତି କିଛି ହେଇନଥାଏ ଗ୍ରାମାଞ୍ଚଳ ଗ୍ରାମାଞ୍ଚଳ ମାନଙ୍କ ଯେମିତି ହେଇଥାଏ ସେମିତି ସହରାଞ୍ଚଳରେ ହେଇନଥାଏ କାରଣ କାରଣ ସାଂସ୍କୃତିକ ପାର୍ଥକ୍ୟ ମାନେ ସାଂସ୍କୃତିକ ମାନେ ଆମ କଳା ସଂସ୍କୃତିକୁ ଦେଖିବାକୁ ଗଲେ ଆମ ଗାଁ ଗଣ୍ଡା ମମାନଙ୍କରେ ପର୍ବପର୍ବାଣି ବା ବହୁତ କିଛି ପର୍ବ ହେଇଥାଏ ଆମ ପର୍ବପର୍ବାଣି ଦେଖିବାକୁ ଗଲେ ଆମ ନୂଆଖାଇ ପର୍ବ ହଉଛି ଆମ ଆମ ପର୍ବ ବୋଲି କହିଥାଉ ବା ପର୍ବକୁ ଆମେ ପାଳନ କରିଥାଉ ଆଉ ସାଂସ୍କୃତିକ ବା ଗ୍ରାମାଞ୍ଚଳମାନଙ୍କର ବହୁତ କିଛି ଗଣେଶ ପୂଜା ପରେ ଦୁର୍ଗା ପୂଜା ଏଭଳି କିଛି ଦେବାଦେବୀଙ୍କ ପୂଜା କରିଥାଉ ଇଷ୍ଟଦେବ ଅଧିକ ହୋଇଅଛି ଏବଂ ନୂଆଖାଇ ପର୍ବ ହଉଛି ବଡ଼ ପର୍ବ ଏବଂ ଦେବାଦେବୀଙ୍କ ଭିତରୁ

ଗଣେଶ ପୂଜାକୁ ପାଳନ କରିଥାଉ